ହଁ ମୁଇଁ ଏନ୍ତା ବହିମାନେ ପଢ଼ିଚେଁ ଯେନ୍ ବହିମାନେ ମତେ ପହେଲାରୁ ପସନ୍ଦ ନିଲାଗୁଥାଏ କିନ୍ତୁ ପଢ଼ି ସାର୍ଲାପରେ ଏନ୍ତା ହିସାବ୍ରେ ବଢ଼ିଆ ଲାଗ୍ଲା ଯେ ସେ ବହିମାନ୍କୁ ମୁଇଁ ଆଏଜ୍ ତକ୍ ବି ରଖିଚେଁ ଆଉ ମଝିରେ ମଝିରେ ଯେତେବେଳେ ଟାଇମ୍ ଲାଗ୍ସି ଫେର୍ ଥରେ ଥରେ ପଡ଼୍ସିଁ ସେ ଭିତ୍ରୁ ଗୁଟେ ବହି କହୁଚେଁ ମୁଁ ଗଡ଼ଷେକ୍ କହୁଚି ସେଟା ଗୋଟେ ଓଡ଼ିଆ ଅନୁବାଦ ବହି ଆଏ ଆର୍ ଇ ବହି ପଢ଼୍ବାର୍ ଆଗ୍ରୁ ମହାତ୍ମା ଗାନ୍ଧୀକେ ମୁଇଁ ଯେନ୍ ହିସାବ୍ରେ ଦେଖୁଥିଲି ଆମେ ଇତିହାସ୍ରେ ଯେନ୍ ହିସାବ୍ରେ ପଢ଼ିଥିଲା ମହାତ୍ମା ଗାନ୍ଧୀକେ ଯେନ୍ ହିସାବ୍ରେ ଦେଖାଯାଇଥିଲା ତାକର୍ ଚରିତ୍ର ତାକର୍ ଲାଗି ସ୍ଵାଧୀନ୍ ମିଳିଛେ ଆଉ ଗଡ଼ସେ ତାଙ୍କୁ ମାରିକରି ବହୁତ୍ ଭୁଲ୍ କରିଥିଲେ ଇଟା ସେଟା ମୁଇଁ ଭାବୁଥିଲି କିନ୍ତୁ ସେ ବହି ପଢ଼୍ଲା ପରେ ମତେ ଜଣାପଡ଼୍ଲା ଯେ ଅସଲ୍ କାରଣ୍ କାଣା ଅସଲ୍ ଇତିହାସ୍ଟା କାଣା ଆଉ ଇତିହାସ୍କାର୍ମାନେ କେନ୍ତା ହିସାବ୍ରେ ଆମର୍ ଇତିହାସ୍କେ ଲୁକେଇ ଦେଇଛନ୍ ସେସବୁ ମୁଇଁ ସେ ବହି ପଢ଼୍ଲା ପରେ ଯେ ଜାନିପାର୍ଲି ଆଉ ସେ ବହି ପଢ଼୍ଲା ପରେ ମୁଇଁ ଦେଖ୍ଲି ଯେ ଯେନ୍ମାନେ ଗଡ଼୍ସେକେ ଗୁଟେ ଆତଙ୍କ୍ବାଦୀ ବୋଲି କହୁଥିଲେ ସେ ଜଣେ ଆତଙ୍କବାଦୀ ନେଇସେ ଜଣେ ଦେଶ୍ ଭକ୍ତ ଥିଲେ ବୋଲି ମତେ ଲାଗ୍ଲା ଆଉ ଯଦି ସେ ଯଦି ମହାତ୍ମା ଗାନ୍ଧୀଙ୍କୁ ନେଇ ମାରିଥିତେ ହୁଏତ ଆଜି ଭାରତ୍ର ସ୍ଥିତି ଅଲ୍ଗା ହେଇଥିଲା କାରଣ୍ ସେ ପାକିସ୍ତାନ୍କେ ବହୁତ୍ ଗୁଡ଼ାଏ ପଏସା ଦେଇ ଦେଇଦେ ଆଉ ସେ ପଏସାରେ ପାକିସ୍ତାନ୍ ଆମ୍କୁ ଫେର୍ ଆକ୍ରମଣ୍ କରିଥିତା ସେଥିର୍ଲାଗି ଗଡ଼୍ସେ ତାଙ୍କୁ ମାରିଥିଲେ ଆଉ ସେଟା ମତେ ବହୁତ୍ ଭଲ୍ ଲାଗ୍ଲା ଆର୍ ଇଟା ଜାନ୍ଲା ପରେ ମୋର୍ ମନ୍କେ ମଧ୍ୟ ବଦ୍ଲେଇ ଦେଇଥିଲା